ଆମର ଅନୁଭବ କରନ୍ତି କି ଏଠାରେ ଉପକୂଳ ସ୍ବାସ୍ଥ୍ୟ ସେବା ସମୁଢ଼ ଡ଼ାକ୍ତରଖାନା ପରିଷ୍କାର ୱାର୍ଡ଼ ଅନ୍ୟ ଚିକିତ୍ସା କେନ୍ଦ୍ର ଅମ୍ଳଜାନ ଔଷଧ ଦୋକାନ ଆପଣଙ୍କ ଅଞ୍ଚଳରେ ରହୁଥିବା ବାସିନ୍ଦାଙ୍କ ବିଷୟରେ ମୁଁ କିଛି କହିବା ପାଇଁ ଚାହୁଁଛି ମୁଁ ମୟୂରଭଞ୍ଜ ବେତନଟି ବ୍ଲକ୍ ପୁରିନ୍ଦା ଜିଲ୍ଲା ଜି ପି ତ ସଂସା ଗ୍ରାମର ମୁଁ ଜଣେ ବାସିନ୍ଦା ମୋ ମୁଁ ଯେତିକି ଜାଣିଛି ଆମର ଡ଼ାକ୍ତରଖାନା ଏଠି ପାଖରେ ଗୋଟେ କିଲୋମିଟର୍ ଦୂରରେ ଅବସ୍ଥିତ ସେ ଡ଼ାକ୍ତରଖାନାଟି ବହୁତ ପରିଷ୍କାର ପରିଚ୍ଛନ୍ନ ଅଛି ପାଖରେ ଚାରିକଡ଼ିଆ ଫୁଲ ଗଛ ଲଗେଇଛନ୍ତି ରୋଗୀ ମାନେ ଠିକ୍ ସମୟରେ ଯାଇକି ଡାକ୍ତରଖାନାରେ ଡ଼ାକ୍ତର ଠିକ୍ ସମୟରେ ଆସୁଛନ୍ତି ଆଉ ରୋଗୀ ମାନେ ଠିକ୍ ସମୟରେ ଯାଇକି ଧାଡ଼ି ହୋଇ ଟିକେଟ୍ କାଟି ଔଷଧ ନେଉଛନ୍ତି ତାଙ୍କ ଡ଼ାକ୍ତରଖାନାରେ ଡ଼ାକ୍ତରଖାନାରେ ସେମାନଙ୍କର ଅମ୍ଳଜାନ ବି ଠିକ୍ ହିସାବରେ ରଖିଛନ୍ତି ତା ସହିତ ଯଦି କିଛି ଟିକେ ବଡ଼ ଧରଣରେ ପ୍ରୋବଲେମ୍ ହୁଏ ସାଙ୍ଗେ ସାଙ୍ଗେ ଡ଼ାକ୍ତର ମାନେ ଅନ୍ୟ ଡ଼ାକ୍ତରଖାନାକୁ କହିଲେ ଆମର ବାରିପଦା ସବୁଠୁ ବଡ଼ ମେଡ଼ିକାଲ୍ ଡ଼ାକ୍ତରଖାନା ଅଛି ସେଠି ସେଠାକୁ ସେମାନେ ତାଙ୍କ ନିଜର ଶହେ ଆଠ ଗାଡ଼ିରେ ସେମାନେ ନେଇ ନେଇଯାନ୍ତି ଆଉ ସେଠାରେ ଯାଇ ସେମାନେ ଭଲରେ ଆଡ଼୍ମିସନ୍ କରି ଡ଼ାକ୍ତର ସାଙ୍ଗରେ ପରାମର୍ଶ କରି ଚିକିତ୍ସା କରନ୍ତି ତାଙ୍କ ସହିତ ଗାଁ ପରିମଳ ପରିଷ୍କାର ପରିଚ୍ଛନ୍ନ ପୋଖରୀ ତୋଟା ଟିୱଲ୍ ମୋଡ଼ କି ଅନ୍ୟାନ୍ୟ କେହି ହାଟକୁ ଆମର କମିଟି ୱାର୍ଡ଼ କରାହୋଇଛି ସେ କମିଟି ୱାର୍ଡ଼ ମେମ୍ବର୍ ମାନେ ଆମର ଅବର୍ଜନାକୁ କୁଣ୍ଡ କରାହୋଇଛି ସେଇ କୁଣ୍ଡରେ ସମସ୍ତେ ନେଇ ପକାନ୍ତି ଉଦା ଜିନିଷ ଉଦା କୁଣ୍ଡରେ ପକାନ୍ତି ଶୁଖିଲା ଜିନିଷ ଶୁଖିଲା ଜିନିଷ ଶୁଖିଲା କୁଣ୍ଡରେ ପକାନ୍ତି ତାଙ୍କର ଗୋଟେ ସପ୍ତାହ ପରେ ସେ ଗାଡ଼ି ଆସି ଆମର ସେ ଜିନିଷ ସବୁ ନେଇଯାଆନ୍ତି ଗାଁ ଗଣ୍ଡା ପରିଷ୍କାର ପରିଚ୍ଛନ୍ନ ରଖବା ପାଇଁ ଆମର ଏସ୍ ଏଚ୍ ଜି ମାଆମାନଙ୍କ ଦ୍ବାରା ସେ ସବୁ ମିଟିଙ୍ଗ୍ ମାସକୁ ଥରେ ବସାଯାଏ ଯେ ସମସ୍ତେ ପରିଷ୍କାର ପରିଚ୍ଛନ୍ନ ରଖିବ ପରିଷ୍କାର ପରିଚ୍ଛନ୍ନ ରଖିଲେ ଆମ ଗାଁ କୁ ରୋଗ ବ୍ୟାଧି ହେବ ନାହିଁ ମଶ୍ ରୁଗ ବ୍ୟାଧି ନହେଲେ ଆମର ଏତେ ମାନେ ପିଲା ମାନେ କିଛି ମାନେ ଦେହ ପାଆ ଖରାପ ହେବ ନାହିଁ ଆଉ ଆମେ ଯଦି ଗାଁ ପରିମଳ କି ହାଟ ବଜାର ଆମେ ଅପରିଷ୍କାର ରଖିବା ତାହେଲେ ଆମର ସେ ଅପରିଷ୍କାରରୁ ମଶା ତିଆରି ଜନ୍ମ ହେବେ ମଶା ହେଲେ ମ୍ୟାଲେରିଆ ଜ୍ଵର ହେବ ଟାଇଫଡ଼୍ ହେବ ପିଲା ମାନେ ଅଙ୍ଗନବାଡ଼ି ଯାଇପାରିବେନି କି ସ୍କୁଲ୍ ଯାଇ ପାରିବେନି ସେଥିପାଇଁ ଆମକୁ ଧ୍ୟାନ ଦେବା ଦରକାର ଅଧିକାଂଶ ସମୟରେ କୂଅ ମାନଙ୍କରେ ଆମର ୱାର୍ଡ଼ରେ ଯେଉଁ ୱାର୍ଡ଼ ମେମ୍ବର୍ ଅଛି ସରପଞ୍ଚ ବାବୁ ଅଛନ୍ତି ସେମାନେ ବ୍ଲିଚିଙ୍ଗ୍ ପାଉଡର୍ ଦିଅନ୍ତି ଆମର କୂଅରେ ପକାଯାଏ ଅନ୍ୟର ଯେଉଁମାନଙ୍କର ବି ଛୋଟ ଛୋଟ କୂଅ ଅଛି ସେମାନଙ୍କୁ ବି ୱାର୍ଡ଼ ମେମ୍ବର୍ ଆସି ଆମ ଗାଁରେ ବ୍ଲିଚିଙ୍ଗ୍ ପାଉଡ଼ର୍ ଦିଅନ୍ତି ତା ସହିତ ଏବେ ତ ଆମର ନବୀନ ପଟ୍ଟନାୟକ ଆମର ପଞ୍ଚାୟତରେ ପାଣି ଟାଙ୍କି ସବୁ କରିଦେଇଛନ୍ତି ଏବେ ସମସ୍ତ ସବୁ ଘରକୁ ନଳକୂପ ପାଣି ସବୁ ଯାଉଛି ଆଉ ସମସ୍ତଙ୍କ ଘରେ ପାଣି ସୁବିଧାରେ ପାଉଛନ୍ତି ପିଇବା ପାଇଁ କିଛି ଅସୁବିଧା ହେଉନାହିଁ ତା ସହିତ ଆମର ହାଟ ବଜାରରେ ଆମ ଆଖପାଖ ହାଟ ବଜାରରେ ବି ଜିନିଷ ପତ୍ର ସବୁ ସୁଲଭ ମଧ୍ୟ ମାଧ୍ୟମରେ ସବୁ ମାଆ ମାନେ ପାଉଛନ୍ତି